ଆଉ

ହଁ କହୁଥିଲି କୁହ କ'ଣହେଲା ପୋକପାଇଁ ସାର ନୁହଁ ପୋକପାଇଁ ଔଷଧ ଆଉ ଗଛ ଆମର ଅଛି ଏମ୍ ସି କେ ବି ଏ ସି ନାଗାର୍ଜୁନ ଅଛି ଆଉ ଆଉ ବିଲାତି ଗଛ ଆପଣ ୟୁରିଆ ନିଅନ୍ତୁ ନହେନେ ଆପଣ ଦେଢ଼ କିଲୋ ଦୁଇ କିଲୋ ସାର ପକେଇ ଦିଅନ୍ତୁ ହେବ ଆମର କିଲୋ ପଡ଼ିଛି ବତିଶ ଟଙ୍କା ଆଉ ବତିଶ ଟଙ୍କା କିଣା ପଡ଼ିଛି ତମେ ପଇଁତିରିଶ ଟଙ୍କା ଦେବ ଆଉ

ହଁ ଖୋଲା ବିକାଯାଏ ନି ଆପଣ ମାଗିଲେ ବୋଲି ଦେଉଛୁ ପଇଁତିରିଶ ଟଙ୍କା ଦେବେ ଆଉ

ହଉ ଆମେ ବିକିବା ଗୋଟେ ରେଟ୍ ଆପଣ ଅଲଗା ରେଟ୍ ପଇଁତିରିଶ ଟଙ୍କା ଦେବି

ହଁ ସେ ଏକା ସାର

ହଁ ହଁ ଗୋକୂଳି ସାହୁ ଦୋକାନ ଦେଖିଛନ୍ତି ନା ତା ସାଇଡ଼ ଦୋକାନଟା ଆଉ ମୁଁ ମୁଁ ଯେତେବେଳେ ଦେଖିବ ଯିବ ଥିବି ହଉ ଆସ